ଆପଣ ଆପଣଙ୍କ ପରିବାର ବିଷୟରେ କିଛି କୁହନ୍ତୁ ତ ହଁ ମୋ ପରିବାର ହେଲା କି ଏମିତି ଗୋଟେ ପରିବାର ଯେଉଁଠି ସବୁପ୍ରକାରର ଖୁସି ସବୁପ୍ରକାରର ସବୁପ୍ରକାରର ସୁଖ ମୋତେ ସମସ୍ତେ ଦିଅନ୍ତି ଆଉ ପରିବାରରେ ମୋ ପାପା ମାମା ଆଉ ମୋ ଭଉଣୀକୁ ନେଇକି ଆମ ପରିବାର ମୋ ପାପା ଜଣେ ପାପା ଆଗରୁ ବ୍ୟବସାୟ କରୁଥିଲେ ବାକି ଏମିତି ଦେହ ଖରାପ ହବା ପରେ ସେ ବ୍ୟବସାୟ ଛାଡ଼ି ଦେଇଛନ୍ତି ଆଉ ମାମା ଗଭର୍ଣ୍ଣମେଣ୍ଟ୍ ଏମ୍ପ୍ଲୋଇ ଜଣେ ଆଉ ମୋ ଭଉଣୀ ବି ଜଣେ ଗଭର୍ଣ୍ଣମେଣ୍ଟ୍ ଏମ୍ପ୍ଲୋଇ ଆଉ ମୋ ଭଉଣୀମାନେ ମୋ ଠାରୁ ସାନ ନିଜକୁ କହିବାକୁ ଖରାପ ଲାଗୁଛି କି ମୋ ଭଉଣୀ ଗୋଟେ ଗଭର୍ଣ୍ଣମେଣ୍ଟ୍ ଏମ୍ପ୍ଲୋଇ ମୁଁ ଆଜି ତା' ପାଖରେ କିଛି ନୁହେଁ ଆଜିକା ଡେଟ୍ରେ ଆଉ କ'ଣ ରହିଲା ଏଇ ଜୀବନରେ ମାନେ ମୋ ପରିବାର ମୋତେ ବହୁତ ସପୋର୍ଟ କରନ୍ତି ସବୁ କାମରେ ହଉ ସବୁ ପଢ଼ିବାରେ ହଉ ଖେଳିବାରେ ହଉ ବୁଲିବାରେ ହଉ କି କୁଆଡ଼େ ଯିବାର ହଉ କି ଆସିବାର ହଉ ମୋ ପରିବାର ବହୁତ ମୋତେ ସପୋର୍ଟ ଦିଅନ୍ତି ଆଉ ମୋ ବାପାମାଆ ମୋତେ ବହୁତ ମାନେ ବହୁତ ହି ଭଲପାଆନ୍ତି ମୋ ଭଉଣୀ ବି ମୋତେ ଭଲପାଏ ଭଉଣୀର ଗୋଟେ ଜୀବନ ମୁଁ କହିଲା ଭଳିଆ ଆଉ ବାପା ମାଆ ମୋତେ ସବୁଠି ସବୁ ସମୟରେ ସବୁ ସାଗାରେ ସବୁ ମୋର ସୁବିଧା ହଉ ଅସୁବିଧା ହଉ ମୋ ସାଇଡ଼୍ରେ ଠିଆ ହେଇଥିବେ ହିଁ ହେଇଥିବେ ଯେକୌଣସି ପ୍ରୋବ୍ଲେମ୍ ହଉ ଆରେ ମୁଁ କେଉଁଦିନ ବି କୁଆଡ଼େ ବାହାରକୁ ଗଲି ମାମା କୋଡ଼ିଏଥର ଫୋନ୍ କରୁଥିବେ କି ତୁ ଖାଇଛୁ କ'ଣ ତୁ ଆସିବୁ କେତେବେଳେ ତୁ କ'ଣ କରୁଛୁ କାମ ସରିଲା କି ନାଇଁ ମାନେ ଗୋଟେ ଓ୍ୱାନ୍ ସେକେଣ୍ଡ୍ ବି ମୋତେ ପାଖରୁ ଛାଡ଼ିବେନି ମୋ ପ୍ୟାରେଣ୍ଟସ୍ ମାନେ ଏତେ ବହୁତ ଭଲ ମାନେ କ'ଣ କହିବି ଭଲଙ୍କ ମାନେ ଭଲ ଶମ୍ଭୁ ଜାଣିଛି ସମସ୍ତଙ୍କ ବାପା ମା' ସମସ୍ତଙ୍କ ପାଇଁ ବହୁତ ଭଲ କିନ୍ତୁ ମୋ ବାପା ମା' ମୋ ପାଇଁ ସମସ୍ତଙ୍କଠୁ ବୋଧେ ଆହୁରି ଭଲ ମୁଁ ଯାହା ଭାବେ କିନ୍ତୁ ହୁଏ ତ ଏହା ଠିକ୍ କି ନାଇଁ ମୁଁ ଜାଣିନି ବାକି ମୁଁ ଜାଣିଛି ଏତିକି କି ମୋ ପ୍ୟାରେଣ୍ଟସ୍ ମୋ ପାଇଁ ବହୁତ ବଢ଼ିଆ ଆଉ ମୋ ଭଉଣୀ କଥା ରହିଲା ମୋ ଭଉଣୀ ମୋ ଠାରୁ ଦୁଇ ବର୍ଷ ଭଳି ସାନ ହବ ସେ ବହୁତ ଷ୍ଟ୍ରଗଲ୍ କରିଛି ତା' ଲାଇଫ୍ରେ ଆଉ ଯାହାଫଳରେକି ସେ ଆଜି ଗୋଟେ ଭଲ ଅପରଚ୍ୟୁନିଟି ପାଇପାରିଛି ଗୋଟେ ଭଲ ଜାଗାରେ ଭଲ ସମୟରେ ବହୁତ କମ ବୟସରେ ଗୋଟେ ଭଲ ଜିନିଷ ଗୋଟେ ଭଲ ରୋଜଗାର କରିବାର ପନ୍ଥା ଗୋଟେ ସେ ପାଇଛି ଆଉ ରହିଲା ମୋ ମାମାଙ୍କ କଥା ମୋ ମାମା ଆଉ ମୋ ଭିତରେ ଥିବା ମାନେ ଭଲ ପାଇବାର କିଛିଟା ମୁହୂର୍ତ୍ତ ମୁଁ ଏମିତି ହେଇଯିବ ଚାରି ପାଞ୍ଚ ବର୍ଷ ତଳେ ମୋର ଗୋଟେ ମୋର ଦେହଟା ବହୁତ ଅସୁସ୍ଥ ଥିଲା ମାମା ପାଞ୍ଚ ମିନିଟ୍ ପାଇଁ ମୋତେ ପାଖରୁ ଛାଡ଼େନି ପାଞ୍ଚ ମିନିଟ୍ ବି ନୁହେଁ ସବୁବେଳେ ମୋ ପାଖରେ ବସିଥିବ କି ତୁ କ'ଣ ଖାଇଛୁ କ'ଣ ଖାଇବୁ ମାନେ ମୋର ଗୋଟେ ଦେହ ଖରାପ ହେଇଗଲା କିଛି ମାନେ ନର୍ମାଲି ମୋର ଗୋଟେ ଦେହ ଖରାପ ହେଇଗଲା ଜ୍ୱର ହଉ କି ଏମିତି କେଉଁ ଇଏ ହେଇଗଲା ତ ଆମକୁ ପ୍ରତି ପାଞ୍ଚ ମିନିଟ୍ରେ ଆସି ମାମା ପଚାରୁଥିବ କ'ଣ ଖାଇବୁ କ'ଣ ନାଇଁ କେମିତି ଖାଇବୁ କେତେବେଳେ ଖାଇବୁ ମେଡ଼ିସିନ୍ ଖାଆ ମାନେ ଗୋଟେ ଯେମିତି କୁହନ୍ତିନି କି ମାନେ ମା' ପୁଅର ସମ୍ପର୍କଟା କିଛି ଗୋଟେ ଅଲଗା ଥାଏ ସେଇ ଜିନିଷଟା ମୁଁ ଫିଲ୍ କରେ ହୁଏତ କିଏ ଫିଲ୍ କରୁଥିବ ନ କରୁଥିବ ମୁଁ ଜାଣିନି କିନ୍ତୁ ମୋ ବାପା ମା' ତ ସେଇଟାକୁ ହଁ ଫିଲ୍ କରନ୍ତି କରାନ୍ତି କରିବାକୁ ହିଁ ଦିଅନ୍ତି ମୁଁ କେବେବି ଫିଲ୍ କରିନି କି ମୁଁ ଏକା ବୋଲି ମୋ ଲାଇଫ୍ରେ ମୁଁ ଏକା ମୋ ସାଇଟ୍ରେ ସେ ତିନିଜଣ ସବୁବେଳେ ଠିଆ ହେଇଥାନ୍ତି ଆଉ ସେଇ ତିନିଜଣ ମୋତେ ସବୁବେଳେ ଆଗକୁ ବଢ଼ିବା ପାଇଁ ସପୋର୍ଟ ଦିଅନ୍ତି ସବୁବେଳେ ଭଲପାଇବା ଦିଅନ୍ତି କି ନାଇଁ ତୁ ଆଜି ତୋ ଲାଇଫ୍ରେ କିଛି କରିନୁ କାଲି କରିବୁ ତୁ ବ୍ୟସ୍ତ ହେବାର କିଛି ନାଇଁ ନିଜେ ନିଜେ ଠିଆ ହବୁ ଆମେ ତୋ ସାଙ୍ଗରେ ଅଛୁ ତୋର ଯେକୌଣସି ସମୟରେ ଯାହାବି ଦରକାର ସାହାଯ୍ୟ ତୁ ମୋତେ କହ ମୁଁ ତୋତେ ସାହାଯ୍ୟ କରିବାକୁ ତୋତେ ଆମେ ସାହାଯ୍ୟ କରିବାକୁ ରାଜି ଅଛୁ ଏମିତି ମାନେ ଆପଣ ବୁଝି ପାରିବେନି ମାନେ ସମୟଟା ଗୋଟେ ଏମିତି ଜିନିଷ କି ସମୟର ସାଙ୍ଗେ ସାଙ୍ଗେ ଆମକୁ ଚାଲିବାକୁ ପଡ଼େ ସମୟକୁ ଆମକୁ ଆମକୁ ସମୟ ସାଙ୍ଗରେ ଚାଲିବାକୁ ପଡ଼େ ସମୟ କାହାକୁ କେବେ ଅପେକ୍ଷା କରେନି ତ ସମୟ ଆମକୁ ବି ଅପେକ୍ଷା କରେନି ମୁଁ ଛୁଆ ଥିଲି କାଲି ଆଜି ବଡ଼ ହେଲି ଆଉ ନିଜେ ନିଜେ ବୁଝିଲି କି ଜିନିଷଟା ଆକ୍ଚୁଆଲି ଏଇଆ ମୋ ବାପା ମା' ମୋତେ କେତେଦିନ ମାନେ ଏମିତି ମୋତେ କେତେଦିନ ରଖିବେ କି ସେ କେତେଦିନ ପୋଷିବେ ତ ମୁଁ ବି ନିଜେ ଡିସାଇଡ୍ କରିଛି କି ନିଜେ ଭାବିଛି କି ମୋ ଲାଇଫ୍ରେ କିଛି ଗୋଟେ ଭଲ ଜିନିଷ ଗୋଟେ କିଛି ଗୋଟେ କାମ କରିବି ଯାହାପାଇଁକି ମୋ ବାପା ମା' କି ମୋ ଭଉଣୀ ହଉ ଗର୍ବ ଅନୁଭବ କରିବେକି ନା ମୋ ଭାଇ କି ମୋ ପୁଅ ଏତେ ବଡ଼ ଭଲ ଗୋଟେ ଜାଗାରେ ରହିଲା କି ଏମିତି ଗୋଟେ କିଛି ଗୋଟେ କରିବା ପାଇଁ ନିଶ୍ଚିତ ମନରେ ଗୋଟେ ଆଶା ଅଛି ତା'ପରେ ଭଗବାନଙ୍କ ଇଚ୍ଛା ଯଦିବି ସେମିତି କିଛି ମୋତେ ମିଳେ ମୁଁ ନିଶ୍ଚିତ ଭାବରେ ଶ୍ରେୟଟା ବାପା ମା' ଆଉ ମୋ ଭଉଣୀକୁ ଦେବି ତାଙ୍କର ଏତେସାରା ଭଲପାଇବା ଏତେସାରା ବିଶ୍ୱାସ ମୋ ସାଙ୍ଗରେ ଥିଲା ଆଉ ମୋତେ ସେସବୁ ଜିନିଷ ମୋତେ ମୁଁ ଜାଣିଛି ମୋତେ ଏସବୁ ଭଲପାଇବା ବିଶ୍ୱାସ ହିଁ ମୋତେ ଦିନେ ଆଗକୁ ବଢ଼େଇବ ବାସ୍